ଓଡ଼ିଶାରେ ପାରମ୍ପାରିକ ପରିବାର ଏବଂ ଲିଙ୍ଗଗତା ଭୂମିକା ରହିଛି ଆଗକାଳ ଯୁଗରେ ଲୋକମାନେ ଚାକିରି ନ ପାଇ ବହୁ ଦୁଃଖ କଷ୍ଟରେ ତାଙ୍କ ପରିବାର ପୋଷୁଥିଲେ ଏବଂ ରାସ୍ତା କଡ଼ରେ ପଡ଼ି ଏବଂ ଭିକ ମାଗି ମଧ୍ୟ ନିଜର ପେଟ ପୋଷୁଥିଲେ ଆଜିକା ସମୟରେ ଲୋକମାନେ ଶିକ୍ଷିତ ହେବା ବହୁ ବହୁ ଆରାମରେ ଚାକିରି ପାଇ ପାରୁଛନ୍ତି ଏବଂ ଚାକିରି ପାଇବା ଦ୍ଵାରା ସେମାନେ ନିଜ ପରିବାରକୁ ମଧ୍ୟ ସୁବିଧା ସୁଯୋଗ ସବୁ ଦେଇପାରୁଛନ୍ତି ଏବଂ ଆମର ଯୌଥ ପରିବାର ମିଳନ ଦ୍ଵାରା ଆମ ବାପା ବୋଉ ଜେଜେ ଜେଜେମା ଭଉଣୀ ଭାଇ ଏବଂ ଏହି ମାନଙ୍କ ସାଙ୍ଗରେ ରହି ଚଳିବା ପାଇଁ ବହୁତ ମଧ୍ୟ ବହୁତ ଆରାମଦାୟକ ମଧ୍ୟ ଲାଗୁଛି ଏବଂ ଯୌଥ ପରିବାର ଦ୍ଵାରା ସମସ୍ତେ ମିଳିମିଶି ହୋଇ ବସି ଖାଇବା ଗୋଟେ ପ୍ରକାର କଥା କହିବା ଏବଂ ବହୁ ବହୁ ମିଳନ ସହ ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ ଏହି ଯୌଥ ପରିବାରରେ ଦେଖିବାକୁ ମିଳେ ତେଣୁ ଯୌଥ ପରିବାର ଦ୍ଵାରା ବହୁ ସୁଖଶାନ୍ତିରେ ମଧ୍ୟ ପରିବାର ଚାଲେ ତେଣୁ ତେଣୁ ସବୁ ସୁଖଶାନ୍ତି ମଧ୍ୟ ରହି ଚାଲି ଥାଏ ତେଣୁ ତେଣୁ ଚାକିରି କରିବା ଦ୍ୱାରା ତେଣୁ ଚାକିରି କରିବା ଦ୍ୱାରା ଲୋକମାନେ ଆଉ ବେଶି କଷ୍ଟ ର ଅନୁଭବ କରି ପାରୁନାହାଁନ୍ତି ବହୁ ସୁବିଧା ସୁଯୋଗରେ ବହୁତ ନିଜର ପରିବାର ମେଣ୍ଟନ କରିପାରୁଛନ୍ତି